ଏକ୍ ହଜାର୍ ଦୁଇଶ ଛତିଶ୍ ତିନ୍ ହଜାର ତିନଶ ଅଣସ୍ତୁର୍ ସାତ ହଜାର ଆଡ଼ଶ ଦଶ ପାଞ୍ଚ ହଜାର ତିନ୍ଶ ଛୟାଲିଶ୍ ଆଠ ହଜାର ଦୁଇଶ ଦଶ